ହ୍ୟାଲୋ ହଁ ଆଜ୍ଞା ଏଟା ସାହୁ ୱାଇନ୍ ସପ୍କେ ଲାଗ୍ଲା କେଁ ଜୁହାର ଜୁହାର ଜୁହାର ଆଜ୍ଞା ବୋଇଲେ ଆଜ୍ଞା ଆପଣଙ୍କର କାଣା କାଣା ମଦର ବ୍ରାଣ୍ଡ ଯାକ ରଖିଛନ୍ ଓହୋ ବୋଇଲେ ହୋଇ ଯେନ୍ନେ କେନ୍ଟା କେତେ ରେଟ୍ ପଡ଼୍ବାକି ମୁଇଁ ଟିକେ ଅଧିକା ନେବାର୍ ଅଛି ତ ହଁ ହଁ ହଁ

ଆଜ୍ଞା ଆଜ୍ଞା ଆଜ୍ଞା ବୋଇଲେ ଆଜ୍ଞା ହେ ବିଅର୍ କାଣା କାଣା ଭେରାଇଟି ଅଛି କି ଆପଣଙ୍କର ପାଖରେ ଓହୋ ବୋଇଲେ ଆଜ୍ଞା ଶୁଣନ୍ତୁ ଏ କିଙ୍ଗଫିସର୍ କେତେ କାଣା ରେଟ୍କି ଆଜ୍ଞା

ବୋଇଲେ ଦେଖ ବୋଇଲେ ଦେଖନ୍ତୁ ଆଜ୍ଞା ମୋତେ ବିଅର୍ ଦରକାର ଅଛି ଯେ ବୋଇଲେ ଆମର୍ ମୋର୍ ମୋର ପୁତୁରାର ଗୁଟେ ବିହାଘର ହେଉଛି ବୋଇଲେ ମୋତେ ଚାରିପେଟି ଯାକେ ଦରକାର ବୋଇଲେ ଚାର ପେଟି ନେବି ବୋଇଲେ ଟିକେ ପଇସା ପତ୍ର କମଟେ ନାହିଁ କଲେ କେନ୍ତାକି ହେବ ଆଜ୍ଞା ହଁ ଯେ ଚାରି ପେଟି ନେବିକି ନି ଯେନ୍ତା କଲେ ଟିକେ କଂସ ଯେନ୍ତା କଲେ ଟିକେ କଁସେସନ ନାହିଁ ଦେଲେ କେନ୍ତା କିରି ହେବ ଆଜ୍ଞା ଆଜ୍ଞା ପହିଲା ଦେଖନ୍ତୁ ତ ସେ ୱିଷ୍କିର ହୋଇ ଯେନ୍ନେ ବଡ଼୍ଟା ଯେନ୍ନା ଫୁଲ୍ଟା କେତେ ପଇସା ପଡ଼୍ବ ଆଜ୍ଞା ହେଟା ହଜାର ଟଙ୍କା ପଡ଼୍ବା କିବା ହେନେ ସେ ଓଣିଆ ଦୋକାନ ମାନଙ୍କରେ ନଅଶହ ପଚାଶ ବୋଲୁଛନ୍ ଆପଣ ହଜାର କେନ୍ତା ରଖୁଛନ୍ ଆଜ୍ଞା ପଚାଶ ଟଙ୍କା ଅଧିକା ନେଉଛନ୍ ନାହିଁ ନାହିଁ ହେମିତି ବୋଇଲେ କେମିତି କରି ହେବା ଆପଣ ଟିକେ ପଇସା ଅଧିକା ନେଇ ଯାଉଛନ୍ ବୋଇଲେ ବୋଇଲେ ଦେଖନ୍ତୁ ତ ଯେ ହେଟା ଫୁଲ୍ ସାଇଜ୍ଟା ପାଞ୍ଚଟା ନେବି ଆର୍ ବିଅର୍ ପାଞ୍ଚ ପେଟି ମୋତେ ଦରକାର ବଲେ ଇଟା ସନ୍ଧ୍ୟାବେଲେ ଆପଣ ଦୋକାନରେ ଥିବେ କାଁ ହଁ ବଇଲେ ହେଟା ଆପଣ ପ୍ୟାକିଂ କରିଦେଇଥାଉନ୍ ମୁଇଁ ଗଲେ ଧରି ମୁଇଁ ଗଲେ ଧରିକରି ପଟ୍ କିରିନ ପଳାଇ ଆଇମି ଆର୍ ଆର୍ ଦେଖନ୍ତୁ ତ ଯେନ୍ତା କରି ହେଲେ ଯେନ୍ତା କରି ହେଲେ ପଇସା ପତ୍ର ଟିକେ କମ ନାହିଁ କଲେ ହେବାକି ଆଜ୍ଞା ବିହାଘର ସମୟ ବୋଲି ଆପଣ ପିଉଛୁଁ ବୋଲିକରି ବନେ ପଇସା ନେଇଯାଉଛନ୍ ବିଅର୍ ଗୁଟିକ ବିଅର୍ ଗୁଟିକ ଦେଢ଼ଶ ପଡ଼ୁଛି ଆପଣ ଶହେ ଷାଠିଏ ଲଗାବେ ବୋଲେ ଆମେ ପିଇପାର୍ବୁକେ ଆଜ୍ଞା ଆମେ ତ ନାହିଁ ପିଇଲେ ଚଲୁନାହିଁ ଆର୍ ସବୁଦିନ ମୁଇଁ ତ ଆପଣଙ୍କର ଦୋକାନରୁ ଆକା ନେଇଛି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ବୋଲେ ସନ୍ଧ୍ୟାବେଲେ ପହଁଞ୍ଚୁଛି ଆଜ୍ଞା ସନ୍ଧ୍ୟାବେଲେକେ ପହଁଞ୍ଚୁଛେ ବୋଲିଛେ ଠିକ ଅଛି ଆଜ୍ଞା ସନ୍ଧ୍ୟାବେଲେକେ ପହଞ୍ଚିବି